ଭାରତରେ ଅନେକ ବ୍ୟବସାୟ ଶିଳ୍ପପତିମାନେ ଅଛନ୍ତି ସେଥିରୁ ମୁଖ୍ୟ ବ୍ୟବସାୟୀ ଭାବରେ ମୁକେଶ ଅମ୍ବାନୀ ରହିଛନ୍ତି ସେ ଭାରତରେ ରିଲାଏନ୍ସ ରିଟେଲ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଆଲ୍ ନେଟୱାର୍କ ଏଇଟିନ୍ ରିଲାଏନ୍ସ ପେଟ୍ରୋଲିୟମ୍ ଜିଓ ରିଲାଏନ୍ସ ଲାଇଫ୍ ସାଇନ୍ସ ଜିଓ ପ୍ଲାଟଫର୍ମସ୍ ଇତ୍ୟାଦି ପରି ଅନେକ କେତେ ଗୁଡ଼ିଏ ବିଜ୍ନେସ୍ ଇଣ୍ଡିଆରେ ଷ୍ଟାର୍ଟ କରିଛନ୍ତି ଏବଂ ଏହାଦ୍ୱାରା ଆମେ ଜିଓ ନେଟୱାର୍କ ଦ୍ୱାରା ଆମେ ଫୋର୍ ଜି ଏବଂ ଏବେ ଏବେ ଫାଇଭ୍ ଜି'ର ସୁବିଧା ଉପଭୋଗ କରୁଛୁ ସେ ପ୍ରଥମେ ଜିଓ ଆଣିଥିଲେ ଆମର ଭାରତରେ ସେହି ନେଟ୍ୱାର୍କ ଦ୍ୱାରା ଆମର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏବଂ ନେଟ୍ୱାର୍କ ସମ୍ପର୍କରେ ମଧ୍ୟ ବହୁତ ଜ୍ଞାନ ବଢ଼ିଛି ଏବଂ ଆମର ଦେଶ ଡେଭଲପ୍ ବି କରିଛି

ବ୍ୟବସାୟୀଙ୍କ ନାମରେ ତାଙ୍କର ନାମ ସର୍ବପ୍ରଥମେ ଆସେ ଏବଂ ମୁକେଶ ଅମ୍ବାନୀ ଏବେ ତାଙ୍କର ପେଟ୍ରୋଲିୟମ୍ ରିଲାଏନ୍ସ ପେଟ୍ରୋଲିୟମ୍ ଭାବରେ ଏବେ ମୁଖ୍ୟ ବ୍ୟବସାୟ ଗୋଟେ କରୁଛନ୍ତି ଯାହାଦ୍ୱାରା କି ଅନ୍ୟ ଦେଶରୁ ପେଟ୍ରୋଲ୍ ଆଣିକି ତାଙ୍କର ପେଟ୍ରୋଲିୟମ୍ ବା ପେଟ୍ରୋଲ୍ ପମ୍ପରେ ବିକ୍ରୟ କରୁଛନ୍ତି ଏହାଦ୍ୱାରା ଆମର ବହୁତ ଜାଗାରେ ପେଟ୍ରୋଲିୟମ୍ର ସୁବିଧା ମଧ୍ୟ ହେଲାଣି ଯେଉଁଟାକି ଆମ ଦେଶରେ ବହୁତ କମ୍ ଥିଲା ତା'ର ସଂଖ୍ୟା ମଧ୍ୟ ବଢ଼ିଲାଣି ଏହିପରି ମୁକେଶ ଅମ୍ବାନୀ ଆମର ଭାରତର ଉନ୍ନତି କ୍ଷେତ୍ରରେ ପରିବର୍ତ୍ତନ ଆଣିଛନ୍ତି ଏବଂ ଅମ୍ବାନୀ ତାଙ୍କର ରିଲାଏନ୍ସ ପରି ମଲ୍ ମାର୍ଟ ଗୁଡ଼ାକ ମଧ୍ୟ ଖୋଲୁଛନ୍ତି ଯାହାଦ୍ୱାରା କି ଆମର କେତେ ଅନ୍ଡ଼େଭ୍ଲପ୍ମେଣ୍ଟ୍ ଅଞ୍ଚଳରେ ଡେଭଲ୍ପମେଣ୍ଟ୍ ବି ହେଉଛି ଲୋକମାନେ ମଲ୍ର ସୁବିଧା ସୁଯୋଗ ପାଉଛନ୍ତି ଏବଂ ବହୁତ ଗରିବ ଘର ଲୋକ ମଧ୍ୟ ଯାଇକି ମଲ୍ କ'ଣ ସେ ବିଷୟରେ ଜ୍ଞାନ ପାଉଛି ଏବଂ ମଲ୍ରେ କ'ଣ କ'ଣ ଜିନିଷ ମିଳେ ତାହା ସବୁ ଦେଖିପାରୁଛି